ମୋ ସଫଳତା ଭିତରେ ମୁଁ ବହୁତ ପରିଶ୍ରମ କରି ମୋର ଛୁଆଁମାନଙ୍କୁ ପାଠ ପଢ଼ାଏ ଯାହାଫଳରେ କି ମୋର ଝିଅଟି ମାଟ୍ରିକରେ ଟପ୍ପର ହୋଇଥିବା ସତ୍ତ୍ୱେ ମୁଁ ବହୁତ ଗର୍ବ ଅନୁଭବ କଲି ଏବଂ ଯାହାଫଳରେ ଏବଂ ତାକୁ ମୁଁ ଚେଷ୍ଟା କରୁଛି କେମିତି ସିଏ ଆଗକୁ ଆଗକୁ ଭଲ ଉନ୍ନତଧରଣର ପାଠ ପଢ଼ିପାରିବ ଏବଂ ମୋର ସେ ମାନେ ସମ୍ମାନ ରକ୍ଷା କରିପାରିବ ଏହା ହିଁ ମୋର ଗର୍ବିତ